ପାଞ୍ଚ ତିନି ଦୁଇହଜାର ଚାରି ଆଠ ନଅ ଦୁଇହଜାର ଛଅ ସାତ ତେର ଦୁଇହଜାର ବାର ଚାରି ଦୁଇ ଦୁଇହଜାର ନଅ ସାତ ଆଠ ଦୁଇହଜାର ଷୋହଲ